ଚନ୍ଦ୍ର ବଦନ କରିବା ବିଷୟରେ ଅନେକ ଭାବ ସେ ପ୍ରୋଜେକ୍ଟ ମଧ୍ୟ ରହିଥାଏ ନିଲ ଆମଷ୍ଟରଙ୍ଗଙ୍କ ଦ୍ୱାରା ଚନ୍ଦ୍ର ଅବତରଣ ହୋଇଥାଏ ଏବଂ ତାହା ଆକର୍ଷଣୀୟ ମଧ୍ୟ ଏବଂ ଯେତେବେଳେ ଚନ୍ଦ୍ର ଉତ୍ତରଣ ହେବା ସମୟରେ ଅନେକ ବିଷୟ ବି ଘଟିଥାଏ ଯାହାକି ଅନେକ କହିଥାନ୍ତି ଆଲୋଡ଼ନ ବା ଆଲୋଡ଼ନ ହୋଇଥାଏ ଏବଂ ଅନେକ ପର୍ଯ୍ୟବେକ୍ଷଣ ଯନ୍ତ୍ର ଏବଂ ଅନେକ ଶବ୍ଦ ବି ହୋଇଥାଏ ଯେତେବେଳେ ଚନ୍ଦ୍ର ଅବତରଣ ହୋଇଥାଏ ପୃଥିବୀରେ ଚନ୍ଦ୍ର ଏକ ଆଲୋକ ଯୁକ୍ତ ଆଲୋକ ଯୁକ୍ତ ଦେଇଥାଏ ଆମକୁ ସେ ପ୍ରକାର ଭାବରେ ଚନ୍ଦ୍ର ଅବତରଣ ହୋଇଥାଏ